ମୋର ପ୍ରିୟ କବି କବିବର ରାଧାନାଥ ରାୟ ତାଙ୍କର କାବ୍ୟ କବିତା ମୋର ହୃଦୟସ୍ପର୍ଷୀ ହୋଇଥାଏ କାରଣ ତାଙ୍କ ଲେଖା ଆମର ମଣିଷ ସମାଜ ପାଇଁ ବହୁତ କାରଣ ମଣିଷ ମାନଙ୍କୁ ପରିବର୍ତ୍ତନ କରିବା ପାଇଁ ତାଙ୍କ ଲେଖା ମାଧ୍ୟମରେ ସେ ଯେତିକି ଲେଖିଛନ୍ତି ତାଙ୍କ ଦ୍ୱାରା ଆମ ଦେଶ ଆଜି ବହୁତ ଅଗ୍ରସର ହୋଇଛି ତାଙ୍କ କାବ୍ୟ କବିତା ପଢ଼ି ଏତେ ଖୁସି ଲାଗେ ପ୍ରତି ପଦରେ ଆମ ହୃଦୟକୁ ଛୁଇଁ ଥାଏ ମଣିଷ ମନରେ ଆଗକୁ ବଢ଼ିବାର ଯେଉଁ ପ୍ରେରଣା ଭବିଷ୍ୟତରେ ନିଜକୁ ନିଜେ ଗଢ଼ି ତୋଳିବାରେ ଯେଉଁ ଆତ୍ମବିଶ୍ୱାସ ଥାଏ ସେସବୁ ମୋତେ ବହୁତ ଭଲ ଲାଗେ ଆଜି ସେ ମରି ମଧ୍ୟ ଆମ ମାନଙ୍କ ପାଇଁ ଅମର ହୋଇଯାଇଛନ୍ତି ଏ ଦେଶ ପାଇଁ ଏ ଜାତି ପାଇଁ ଏ ମଣିଷ ସମାଜ ପାଇଁ ଯେଉଁ ପ୍ରେରଣା ଦେଇଛନ୍ତି ଆଜି ତାଙ୍କୁ କୋଟି କୋଟି ନମସ୍କାର ସେ ଆମ ମାନଙ୍କ ପାଇଁ ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ଲେଖା ଏ ପର୍ଯ୍ୟନ୍ତ ଜୀବିତ ହୋଇ ରହି ଯାଇଛି ଯାହାପାଇଁ ଆଜି ଆମ ଦେଶ ଜାତି ଗର୍ବିତ ଆମେ ମଧ୍ୟ ତାଙ୍କୁ କୋଟି କୋଟି ପ୍ରଣାମ କରୁଛୁ

ତାଙ୍କ ପାଇଁ ମୁଁ କୋଟି କୋଟି ପ୍ରଣାମ ଜଣାଉଛି